ମୁଇଁ ପାଞ୍ଚ ଦିନ୍ ହେଲାନ ପୋକୋ ମୋବାଇଲ୍ଟେ କିଣିଚେଁ ଆର୍ ପୋକୋ ମୋବାଇଲ୍ଟା ସୋନ୍ପୁର୍ର ମେହେର ମୋବାଇଲ୍ ଦୋକାନ୍ରୁ କିଣିଚେଁ ପୋକୋ ମୋବାଇଲ୍ଟା ଏତେ ଭଲ୍ ପଡ଼ୁଚେ ଯେ ତାର୍ ଡିସ୍ପ୍ଲେରେ କିଛି ଅସୁବିଧା ନାଇଁ ହେବା ତାର୍ କ୍ୟାମେରା ପୁରା ବହୁତ୍ ସୁନ୍ଦର୍ ଆସୁଚେ କହେଲେ ନାଇଁ ସରେ ପୁରା ପାଣି ଆମର୍ ଜେନ୍ତି ପୁରା ପ୍ରାଞ୍ଜଳ ଦେଖାଯାଏସି ତାର୍ ଫଟୋମାନେ ପୁରା ହେନ୍ତା ପ୍ରାଞ୍ଜଳ ଦେଖାଯାଉଚେ ଭିଡ଼ିଓ ତ ପୁରା ବଢ଼ିଆଁ ଆସୁଚେ ଟିକେ ବି ଭିଡ଼ିଓ ଅଟ୍କିବାର୍ ନାଇଁ କି ତାର୍ ନେଟ୍ରେ ବି କିଛି ଅସୁବିଧା ନାଇଁ ହେବା ଗୁଗୁଲ୍ରେ ଜାଣା ବି ସର୍ଚ୍ଚ୍ କଲେ ପୁରା ସାଙ୍ଗେ ସାଙ୍ଗ୍ ପଲେଇ ଆସୁଚେ ଆଉ ବହୁତ୍ ଭଲ୍ ଲାଗ୍ଲା ଫୋନ୍ କଲ୍ କଲେ ଯାହାକେ ବି ଫୋନ୍ କଲେ ଟିକେ ବି ଅଟ୍କିବା ସାଙ୍ଗେ ସାଙ୍ଗ୍ ଫୋନ୍ ପଲେଇ ଯାଉଚେ ଆଉ ପୋକୋ ମୋବାଇଲ୍ଟା ପୁରା କେହେନ୍ ନେଟ୍ ପ୍ୟାକ୍ କି ଚାର୍ଜ୍ ବସାଲେ ବି ନାଇଁ ତତ୍ବାକେ ଚାର୍ଜ୍ ଦୁଇ ଘଣ୍ଟା ବସାଲେ ଦୁଇ ଦିନ୍ ଯାଉଚେ ତାର୍ ଚାର୍ଜ୍ର କିଛି ଅସୁବିଧା ନାଇଁ ଫୋନ୍ କଲେ କିଛି ଅସୁବିଧା ନାଇଁ ଡିସ୍ପ୍ଲେର ବି ଅସୁବିଧା ନାଇଁ କ୍ୟାମେରା ବି ବହୁତ୍ ସୁନ୍ଦର୍ ଆଉଚେ ଭିଡ଼ିଓ ବି ବହୁତ୍ ଭଲ୍ ଆଉଚେ ନେଟ୍ ବି ଭଲ୍ ଆସୁଚେ ମତେ ପୋକୋ ମୋବାଇଲ୍ଟା ବହୁତ୍ ଭଲ୍ ଲାଗ୍ଲା ସେନୁ ମୁଇଁ ଆମର୍ ଘରେ ଆମର୍ ଗାଁରେ କହେମି ପୋକୋ ମୋବାଇଲ୍ କି ନ ପୋକୋ ମୋବାଇଲ୍ଟା ବହୁତ୍ ଭଲ୍ ପଡ଼ୁଛେ